ଆମ ଅଞ୍ଚଳରେ ପୂର୍ବରୁ ଏତେ ଗରମ ହଉନଥିଲା ଏବେ ହଉଛି ତାର ହଉଛି କି ଲୋକେ ଯାଇ ସବୁ ଗଛ କାଟି ଦିଅନ୍ତି ତ ସେଥିପାଇଁ ଏବେ ବହୁତ ଗରମ ବଢ଼ିଯାଇଛି ଆଉ ବର୍ଷା ବି ଅନିୟମତା ହିସାବେ ହଉଛି ଠିକ୍ ଟାଇମରେ ହଉନିଁ ଆଉ ଆଉ ଦେଖିବେ ତ ଆମ ଗାଁ ଡେଭଲପ କରୁଛି କିନ୍ତୁ ଯଦି ପରିବେଶ ହିସାବରେ ଦେଖିବେ ଆବର୍ଜନା ଫେକବାକେ ଜାଗା ନାହିଁ ଆମ ଅଞ୍ଚଳରେ ତ ଯିଏ ପାଇଲେ ଯେମିତି ଫେକି ଦିଅନ୍ତି ତାପରେ ନାଲି ନର୍ଦ୍ଦମାର ବି ସୁବିଧା ଏତେ କିଛି ଖାସ୍ ନାହିଁ ତ ଯେଉଁଠି ନାଲି ଅଛି କେଉଁଠି ନାଇଁ ଅଧା ମନେନାହାନ୍ତି ନାଲି କଲ ପାଇଁ ଅଧା ଲୋକ ହଁ ବୋଲି ଦଉନ୍ତି ବୋଲି ଦଉଛନ୍ତି ତ ଆମ ଗାଁରେ ଦେଖିବେ ତ ଗୋଟିଏ ଜନସଚେତନର କମି ଅଛି କି ନିଜ ପରିବେଶକୁ ତମେ କେମିତି ସଫା ରଖିବ ସେଥିପାଇଁ ତାପରେ ଯେଉଁ ଆଉ ପାଣି ଯୋଗାଉଛନ୍ତି ଆମ ଗାଁକୁ ତ ସେଥିରେ ଦେଖିବେ ତ ଲୋକେ ପୁରା ବେଜ ହିଜକରେ ବହୁତ ଖର୍ଚ୍ଚା କରିଦଉଛନ୍ତି ପାଣିକୁ ସେମାନେ ଭବିଷ୍ୟତକୁ ଦେଖିବା ନାହିଁ କି ଆଗକୁ କଣ ହେବା ଯଦି ପାଣି ନଥିବ ତ ସେଇବା ବି କିଛି ସେମାନେ କରୁନାହାନ୍ତି ତ ମୁଁ ନିଜେ ଚାହୁଁଛି କି ଲୋକ ଯେ ସଚେତନ କରିବେ କି ପାଣି କମ ଖର୍ଚ୍ଚା କରିବେ ଜଙ୍ଗଲରୁ କାଠ କମ୍ ଆଣିବେ ଆଉ ଆମର ଆବର୍ଜନାକୁ ଠିକ୍ ଭାବରେ ସେଟା କରିବେ ତ ଆମ ପାଖରେ ଯଦି ଆମ ଗ୍ରାମ ପଞ୍ଚାୟତ ଯଦି ଭଲ କିଛି ପଦକ୍ଷେପ ନେତ ଆବର୍ଜନା ଉପରେ କି ଜଲ ସଚେତନତା ଉପରେ କି ଜଙ୍ଗଲ କଟାକଟି ଉପରେ ତ ଟିକେ ଭଲ କରିପାରିବେ ଆଉ ସୁରକ୍ଷା ମୁଁ ଯେତିକି ପାରୁଛି ଆମ ଅଞ୍ଚଳରେ ତ ମୁଁ ପଦକ୍ଷେପ ନେଇକି ପାଣି କମ ଖର୍ଚ୍ଚ କରିବି ଇଲେକ୍ଟ୍ରି ବିଦ୍ୟୁତଟା ଟିକେ କମ୍ ଖର୍ଚ୍ଚ କରିବେ ଯେମତି ଆଉ ମୂର୍ତ୍ତିକା ଯେଉଁ କ୍ଷୟ ହଉଛନ୍ତି ଆଉ ଜ ଜନ୍ତୁମାନେ ଯେଉଁ ଜାଣି ମାରି ଦଉଛନ୍ତି ଖାଇ ଦଉଛନ୍ତି ତ ସେଥିପାଇଁ ମୁଁ ଟିକେ କହେ ଆମ ଅଞ୍ଚଳ ସବୁଆଡ଼େ ତ କହିପାରିବିନି ଯେହେତୁ ମୁଁ ଏତେ ବଡ଼ ବି କୋଇ ବଡ଼ ମଣିଷ ନି ହେବାର ଥିଲି ତ ଯେତେପାରି ସେତେ କହେସି